ଆପଣଙ୍କ ସମୟ ଜ୍ଞାନ ଅଛି ନା ନାଇଁ ସେଇଟା ଆସିକି ଦଶଟା ବାଜିଲାଣି ମୁଁ ଯିବି କେତେବେଳେ ଘରକୁ ଆସିବି କେତେବେଳେ କ'ଣ କରିବି ପୁଣି କେତେବେଳେ

ଆପଣଙ୍କ ଗାଡ଼ି ଆସିବା ଦରକାର ନାଇଁ ହେଲା

ମୁଁ ପୁଣି ଯିବି ପୁଣି ଆସିବି କେତେବେଳେ ଜଗନ୍ନାଥ ଦର୍ଶନ କରିବି କେତେବେଳେ ଅବଢ଼ା ଖାଇବି କେତେବେଳେ ଘରକୁ ପୁଣି ଫେରିବି କେତେବେଳେ କ'ଣ କରିବି ପୁଣି କେତେବେଳେ ମୁଁ